ହ୍ୟାଲୋ ଆଜ୍ଞା ଇଏ ମୁଁ ମହେନ୍ଦ୍ରଗିରିରୁ କହୁଥିଲି ଇଏ ଆମର ଗୋଟେ ପ୍ରୋଗ୍ରାମ୍ ହେଇଛି ଆପଣ ପିଲାମାନଙ୍କୁ ଧରିକି ଆସିବେ ହଁ ଆଜ୍ଞା ଆମର ଏଇ ଦୁଇ ଦିନ ପ୍ରୋଗ୍ରାମ୍ ଚାଲିବ ହଁ ପ୍ରୋଗ୍ରାମ୍ ଆମର ହଁ ହଁ ଯେ ଆଉ ଆପଣ ହେଲେ ଇଏ ସହଯୋଗ ଟିକେ କରିବେ ଆଉ ହଁ ଆପଣ ଦୁଇ ଦିନ ଯାକ ପାଇଁ ପୁରା ଫ୍ରି ହେଇକିରି ଆସିବେ ଆସିକି ସେଇଠି ରହିକିରି ଆମର ପୋଗ୍ରାମ୍ ସାରିବା

ହଁ ହଁ ଗାଡ଼ି ଧରିକିରି ଆସିବେ ହଁ ହଁ ଆଉ ଜିନିଷପତ୍ର ଯାହା ଯେଉଁ କହିଥିଲି ସେରା ବି ଆଣିବେ ହଁ ହଁ ହଁ ହେବେ ଆସିବ ପିଲାମାନଙ୍କୁ ଧରିକିରି ହେଲେ ଆସିବେ ହଁ ମହେନ୍ଦ୍ରଗିରି ପହଞ୍ଚିଯିବେ ଆମର ଇଏ ବଜାର ଉପରେ ତା ଇଏ ଆଉ ସେଠିକି ଆସିଛି ଆପଣଙ୍କୁ ଦେଖିଛନ୍ତି ତ ଆଉ ଟିକେ ତାହାକୁ ଟିକେ ଆଉ ହଁ